ଗୋଟିଏ ଛୁଆ ଜନ୍ମ ହେଲା ତାକୁ ବହୁତ ସୁରକ୍ଷିତରେ ରଖିବାକୁ ପଡ଼ିଥାଏ ଟିସୁ ପେପର୍ ତାଙ୍କୁ ପଛୁ ଗୋଟିଏ ଛୁଆକୁ ସୁରକ୍ଷିତ ଖାଦ୍ୟ ଖୁଆଇ ରଖିବାକୁ ପଡ଼ିଥାଏ ଗୋଟିଏ ପଶୁ ଛୁଆଟିଏ ଜନ୍ମ ହେଲା ତାକୁ ଭଲ ତାକୁ ଗୁହାଳରେ ସଫା ଜାଗାରେ ରଖିଥାଉ ସେ ଛୁଆକୁ ତା' ମା' ବହୁତ ଭଲ ଭଲ ପାଇଥାଏ ପ୍ରଥମେ ଗାଈର ପ୍ରଥମେ ଗାଈର ସଯତ୍ନ ସମୟରେ ତାଙ୍କୁ ଭଲ ଭଲ ଖାଦ୍ୟ ଖୁଆଇବାକୁ ପଡ଼ିଥାଏ ଯାହାକି କଞ୍ଚା ଘାସ ତାକୁ ଖୁଆଇବାକୁ ପଡ଼ିଥାଏ ଏବଂ ବହୁତ ରକ୍ତ ବି ହୋଇଥାଏ ତାହା ଖାଇବା ଦ୍ୱାରା ଏବଂ ତା' ପେଟରେ ଥିବା ଛୁଆକୁ ବି ବହୁତ ଶକ୍ତିଶାଳୀ ହୋଇଥାଏ ଗାଈର ଛୁଆ ବହୁତ ଶକ୍ତିଶାଳୀ ହୁଏ ଛେଳିକୁ ଥର ଥରକୁ ତିନିରୁ ଚାରିଟି ଛୁଆ ହୋଇଥାଏ ଆମ ଗାଈ ବଦଳରେ ବହୁତ ପଶୁ ଅଛନ୍ତି ଗାଈ ସୁରକ୍ଷା ପାଇଁ ଆମେ ତାହାକୁ ବହୁତ ଯତ୍ନରେ ରଖିଥାଉ